କିଏ କହୁଥିଲେ ହଁ ଆପଣ କିଏ କହୁଥିଲେ କହୁ ନାହାନ୍ତି କ'ଣ ହଁ ସାନି ଷ୍ଟେସନାରୀ ଦୋକାନରୁ କହୁ ନାହାନ୍ତି କ'ଣ କୋଉ କସମେଟିକ୍ ଜିନିଷ ଆମ ପାଖରେ ତ ଭେରାଇଟି ପ୍ରକାର ଅଛି

ଗିପ୍ଟ୍ ହେଲା ଭେରାଇଟି ପ୍ରକାର ଗିପ୍ଟ୍ ଅଛି କେଉଁ ଗିପ୍ଟ୍ ଆପଣ କହୁ ନାହାନ୍ତି ଭ୍ୟାନିଟୀ ବ୍ୟାଗ୍ ଲିପଷ୍ଟିକ ଏଇଟା କ'ଣ ପାଞ୍ଚ ଛଅ ମାନେ ଭେରାଇଟି ପ୍ରକାର ଅଛି ଆଉ ଲେଡ଼ିସ୍ଙ୍କ ପାଇଁ ଆଉ ଭ୍ୟାନିଟର ଆମର ସାଇଜ ନେଇକି ରେଟ୍ ଅଛି ଏ ଦି ତିନି ପ୍ରକାର ଆଇଟମ୍ ଅଛି ଲେଦର ବାଲା ଅଛି ଫ୍ରୀ ଅଛି ଯେଉଁ ବିନା ଲେଦର୍ ଅଛି ପ୍ରାଇସ୍ ଆସିବ ଦୁଇଶହରୁ ଷ୍ଟାର୍ଟ ହେବ ଆଉ ହଜାରେ ପର୍ଯ୍ୟନ୍ତ ଆଉ ଆପଣଙ୍କର କ'ଣ ଦରକାରେ

ଭଲ ହେଲେ ଆପଣ ପାଇଁ ସାତଶହରୁ ଆଠଶହ ଭିତରେ ଆସିବ ଲେଦର୍ ବାଲା ହଁ ଲିପଷ୍ଟିକ୍ ତିନିଶହ ଉପରକୁ ଆମାଉଣ୍ଟ୍ର ଅଛି ଲିପଷ୍ଟିକ୍ ଭଲ ଲିପଷ୍ଟିକ୍ ଯେଉଁଟା ଅର୍ଡର୍ଟା ସାର୍ କେଉଁଦିନ ନେବେ ଆପଣ ଆମ ଲୋକେସନ୍ଟା ଜାଣିଛନ୍ତି ତ ଆଉ ତମେ କିଛି ପେମେଣ୍ଟ୍ କିଛି ଅର୍ଡ଼ର୍ କରୁ ନାହାନ୍ତି

ଏଇ ନମ୍ବର୍ ମୋର ଅଛି ଫୋନ୍ ପେ ଅଛି ଗୁଗୁଲ୍ ପେ ଅଛି ପେଟିଏମ୍ ପେ ଅଛି ଆଉ କ'ଣ ଅଦର୍ ଆଇଟମ୍ ଦରକାର ସାର୍ ଫଟୋଗ୍ରାଫୀ ଆମର ଅଛି ସାର୍ ଯେଉଁ ଫଟୋଫ୍ରେମ୍ ଆପଣ ଯୋଉ ଫଟୋ ପ୍ରିଣ୍ଟ୍ କରି କଲର୍ ପ୍ରିଣ୍ଟ୍ କରି କାଢ଼ି ଦେବେ ଅନଲାଇନ୍ରୁ ଆମେ ତାକୁ ଫ୍ରେମ୍ରେ ସେଟ୍ଅପ୍ କରି ଦେଇଦେବୁ ଏଇ ନମ୍ବର୍ରେ ହ୍ୱାଟ୍ସଅପ୍ ଅଛି ଫଟୋ ସେଣ୍ଡ୍ କରି ଦିଅନ୍ତୁ